ପ୍ରଥମେ ଡ୍ରାଇଭର୍ଙ୍କର ନମ୍ର ବ୍ୟବହାର ଯୋଗୁଁ ଡ୍ରାଇଭର୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି କାରଣ ସେ ବହୁତ ବହୁତ ନମ୍ର ବ୍ୟବହାର କରି ମୋତେ ଅତି ଶୀଘ୍ର ଯେଉଁଠାରେ ପହଞ୍ଚିବା କଥା ସେଠାରେ ପହଞ୍ଚାଇ ଦେଇଛନ୍ତି ଅତି କମ୍ ସମୟରେ ମଧ୍ୟ ପହଞ୍ଚାଇ ଦେଇଛନ୍ତି

ଡ୍ରାଇଭରକୁ ବହୁତ ସୁରକ୍ଷିତ ଭାବରେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ହଁ ଶୃଙ୍ଖଳିତ ଭାବରେ ଶୃଙ୍ଖଳିତ ଭାବରେ ଯେଉଁ ସ୍ଥାନରେ ପହଞ୍ଚାଇବା କଥା ସେହି ସ୍ଥାନରେ ପହଞ୍ଚାଇ ଦେଇଛନ୍ତି ତେଣୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ